ଯେଉଁ ବ୍ୟକ୍ତି ନୂଆ କରି ଚିତ୍ରାଙ୍କନ ଆରମ୍ଭ କରୁଛନ୍ତି ଏବଂ ନିଜ ଦକ୍ଷତାର ଉନ୍ନତି ଆଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସେମାନେ ପ୍ରଥମେ ବିଭିନ୍ନ ଗ୍ୟାଲେରୀ ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ବିଭିନ୍ନ ପ୍ରକାରର ବ୍ୟବହାରିକ ଚିତ୍ର ସବୁ ସବୁ ଭଲ ଭାବରେ ଦେଖିକି ବୁଝିବା ଦରକାର ସେମାନେ ଯଦି କେଉଁ ଚିତ୍ର ଅଙ୍କନ ପ୍ରତିଯୋଗିତାକୁ ଯାଇ ସେଠାରେ ଭଲ ଭାବରେ ନିରୀକ୍ଷଣ କରି ଦେଖିବା କଥା ଯେ କେଉଁମାନେ କେଉଁ ପ୍ରକାର ଚିତ୍ର କରୁଛନ୍ତି ଏବଂ ସେ ଚିତ୍ର କେତେ ଜୀବନ୍ତ ହେଇପାରିଛି ଏବଂ ତାଙ୍କ ଠାରୁ କିଛି ପରାମର୍ଶ ତାକୁ ପଚାରି ବୁଝିବା ଉଚିତ ଯେ ସେମାନେ ଏଇ ଚିତ୍ର କେମିତି ତିଆରି କଲେ ତାହା ଦ୍ୱାରା ସେମାନେ ସେମାନେ ଯେଉଁ ହିସାବରେ ଚିତ୍ର ତିଆରି କରିଛନ୍ତି ତାହା ଆମକୁ କହିବା ଦ୍ୱାରା ସେ ବ୍ୟକ୍ତି ଜଣଙ୍କୁ ସେଥିରୁ କିଛି ଶିକ୍ଷା ଲାଭ କରିପାରିଥାଏ ଏବଂ ନିଜର ଭୁଲକୁ ସୁଧାରିବା ପାଇଁ ଗୋଟେ ରାସ୍ତା ପାଇଥାଏ ଏବଂ ସେ ସେଇଟା ସେ ବୁଝିବା ଦ୍ୱାରା ସେ ମଧ୍ୟ ନିଜ ଚିତ୍ରକୁ କେମିତି ଆହୁରି ଉନ୍ନତି କରିପାରିବ ସେ ବିଷୟରେ ଚିନ୍ତା କରିଥାଏ ଏବଂ ଶେଷରେ ନିଜେ ଜଣେ ଭଲ ଚିତ୍ରକର ହୋଇପାରିଥାଏ